ଜଣେ କଳାକାର ଭାବରେ ମୁଁ ଧୁମ୍ରପାନ୍କୁ ନେଇକି ଗୋଟେ ଚିତ୍ ମାନେ ଗୋଟେ ଚିତ୍ର ବନେଇ ଥିଲି ଧ୍ରୁମ୍ରପାନ୍ ନାଇ କର୍ବାର୍ କଥା ଆରୁ ସଡ଼କ ସୁରକ୍ଷାନେ ବି ଚିତ୍ର ବନେଇଥିନି ଆରୁ ସେଟା କି ସଡ଼କ ସୁରକ୍ଷାର ଲୋକ୍ମାନେ ଲୋକ୍ମାନ୍ଙ୍କର ଆକ୍ସିଡ଼େନ୍ଟ୍ ନାଇଁ ହେଉ ବୋଲିକିନା ସେଟା ବନେଇକିନା ବାହାରେ ଲଟ୍କେଇଥିନି ମୁଇଁ ରାସ୍ତା ଗଡ଼ାନା ସେଟା ଲଟ୍କେଇଥିନି ଧୁମ୍ରପାନ୍ର ଟା ବି ବନେଇକିନା ସେଟାକେ ସବ୍କେ ଜଣାଇବାକେ ଚାହୁଁଥିଲି କି ଇ ଜିନିଷ୍ମାନେ ନାଇଁ କର୍ବାର୍ କଥା ଆରୁ ଘରେ ସ୍ତ୍ରୀ ମାନଙ୍କର୍ ଉପ୍ରେ ଯେନ୍ ଅତ୍ୟାଚାର୍ ହେସି ସେଟାକେ ନେଇକିନା ବି ମୁଇଁ ଚିତ୍ର ବନେଇଥିଲି ଆରୁ ଅତ୍ୟାଚାର୍ ନାଇଁ କର୍ବାର୍ କଥା ବୋଲିକିନା କହିଥିଲି ଆରୁ ବହୁତ୍ଗୁଡ଼େ ଆମେ ଦେଖିଛୁଁ ବି ପୋଲିସ୍ ଷ୍ଟେସନ୍ ବାହାରେ ରାସ୍ତା ଗଡ଼ା ମାନ୍କେ ବନା ହେଇଥେସି ରେପ୍ ନାଇଁ କର୍ବାର୍ କଥା ଆଉ ଅତ୍ୟାଚାର୍ ନାରୀ ଉପ୍ରେ ଯେନ୍ ଅତ୍ୟାଚାର୍ ହେଉଛେ ବାଲ୍ୟବିବାହ ଇ'ଟାମାନେ ନାଇଁ କର୍ବାର୍ କଥା ବୋଲି ଚିତ୍ରମାନେ ବନା ହେଇଥିସି ତ ଗୁଟେ କଲାକାର୍ ବି ସେ ଜିନିଷ୍ ଏକା କରିକିନା ସେସବୁ ଦୂର୍ କର୍ବାର୍କେ ଚାହେଁବା ଆରୁ ତା'ର୍ ପାଖେ କିଛି ଉପାୟ ନେଇ ଥାଇ ହେଥିର୍ଲାଗି ତା'ର ଚିତ୍ର ମାଧ୍ୟମନେ ଏକା ସେସବୁ ଜଣାବା'କେ ଚାହେଁସି ଆରୁ ଚିତ୍ରକାର୍ ମାନ୍କେ ବହୁତ୍ ଅଭାବ୍ ହେସି କେବେ କେବେ ଘରର୍ ପ୍ରୋବ୍ଲେମ୍ ଲାଗି ଘରେ ପଇସା ନାଇଁ ଥିବାର୍ ଯୋଗୁଁ ସେମାନେ ନିଜର୍ କଳା ସାମଗ୍ରୀ କିଛି କିଣି ନାଇଁ ପାରନ୍ ଆରୁ ସେମାନେ ସେନ୍ତା ଏକା ରହି ଯାଏସନ୍ ପାରି ପାରି ଘର୍ମାନେ ସପୋର୍ଟ୍ ନାଇଁ ବି କରନ୍ ହେଥିର୍ଲାଗି ସେମାନେ ଘରେ ରହିଯାଏସନ୍ ସେମାନେ ଆଗ୍କେ ବଢ଼ି ନାଇ ପାରନ୍ ଆରୁ ନିଜର୍ କ୍ୟାରିଅର୍ ବି ବନେଇ ନାଇ ପାରନ୍ ବହୁତ୍ ଗୁଡ଼େ ଲୋକ୍